ସ୍ମାର୍ଟ୍ଫୋନ୍ର ବିଷୟରେ କହୁଚେଁ ମୁଇଁ ଯେନ୍ଟାକି ପହେଲା ଫୋର୍ ଜି ତା'ପରେ ଇହାଦେ ବର୍ତ୍ତମାନ୍ ସେଟାକେ ଫାଇବ୍ ଜି କରିଛନ୍ ସେ ଫାଇଭ୍ ଜିରେ ମୁଇଁ ତ ମୋର୍ ପାଖେ ତ ଫାଇ୍ ଜି ନିନ କିନ୍ତୁ ସେଟା କେନ୍ ପ୍ରକାରେ ହଉଚେ ମୁଇଁ ଜାନି ନି ପାର୍ବାର୍ କିନ୍ତୁ ସ୍ମାର୍ଟ୍ ଫୋନ୍ରେ ଅନେକ୍ କିଛି ଜାନ୍ବାର୍କେ ହଉଛେ ଆଉ ଦେଖ୍ବାର୍କେ ବି ପଡ଼ୁଛେ ଯେନ୍ଟାକି ଲୋକ୍ ସଚେତନ୍ ହେଇପାରୁଚନ୍ ଏବଂ ଜାନିପାରୁଚନ୍